ଆମ ଗ୍ରାମ ପାଖରେ ଏକ ମେଳାର ଆୟୋଜିତ ହୋଇଥିଲା ସେଇ ମେଳାରେ ମୋତେ ଗୀତ ଗାଇବାକୁ ଡାକିଥିଲେ ଗୀତ ଗାଇବାକୁ ଷ୍ଟେଜ୍ ଉପରକୁ ମୁଁ ଚଢ଼ିବା ସମୟରେ ମୋତେ ନିଜକୁ ବହୁତ ନର୍ଭସ ଲାଗିଥିଲା ଏବଂ ମୋତେ ଭୟ ଲାଗିଥିଲା ତ ଭୟକୁ ଦୂର କରିବା ପାଇଁ ମୁଁ ଭୟକୁ ଦୂର କରି ଗୀତ ଗାଇବାକୁ ଚେଷ୍ଟା କଲି ଏବଂ ଗୀତ ଗାଇଲି ସେହି ସମୟ ପରେ ମୋର ସେ ଭୟ ଚାଲି ଯାଇଥିଲା ଏବଂ ମୁଁ ଭଲ ଗୀତ ଗାଇ ପାରିଲି